ହଁ ଗାଏ ଆମେ ରଖ୍ସୁଁ ଯେ ଗାଏକେ ଏନ୍ତା ଘାସ୍ ପୁଆଲ୍ ଦେଇକରି ତାହାକେ ଭଲ୍ କରି ଖାଏବାର୍ ଲାଗି ଦେସୁଁ ଯେନ୍ତା ଭଲ୍ କରି ଖାଏବାର୍ ଲାଗି ତାହାକେ ଭଲ୍ ଜିନିଷ୍ ଖାଇବାର୍ ଲାଗି ଦେଲେ ଗୁରସ୍ ବି ଅଧିକା ଦେଇପାର୍ବା ଅଧିକା ଗୁୁରସ୍ ଦେଲେ ଆମେ ଯେତ୍କି ଗୁୁରସ୍ ଅଧିକା ଦେବା ହେତେ ଦି ପଏସା ପଇପାର୍ମୁ ଆଉ ଗାଏକେ ଇଟା ଖାଦ୍ୟ ତି ତା'ର୍ ଗୃହଜ ହେବାଟା ଖାଦ୍ୟ ବି ମିଲ୍ସି ଘିନିିକରି ତାହାକେ ଦିଆହେସି ତା'ପରେ ଛେଲ୍ ରଖ୍ଲେ ଛେଲ୍ ବି ହେନ୍ତା ଛେଲ୍କେ ଚରେଇ କରି ତାହାକେ ହେନ୍ତା ଭଲ୍ ଜାଗାରେ ବାନ୍ଧି କରି କ୍ଷେତ୍କେ ଚରେଇ ନେସୁଁ ତାର୍ ମାଂସ ବି ଖାଏସୁଁ ଆଉ ହାଟକେ ବି ଜହ ଛେଲ୍ ବଢ଼ିଗଲେ ଇଟାରେ ବିକି ନେସନ୍ ତା'ପରେ ଛେଲ୍ ବିକି କରି ଦୁଇ ପଏସା ବି ଆମେ ପଇପାର୍ସୁଁ ଛେଲ୍ରେ ତା'ପରେ କୁକ୍ରା ବି ରଖ୍ସୁଁ ଯେ କୁକ୍ରାକେ ଖୁଦ୍ ଦେସୁଁ ସବୁ କର୍ସୁଁ କୁକ୍ରାକେ ଇଟା ଖୁଦ୍ ଦେଇକରି ତାହାକେ ଝିଟି ଦେସୁଁ ଖାଏସି ତା'ପରେ ଗୁଡ଼ାନ ଭର୍ସୁଁ ଅଣ୍ଡା ବି ଦେସି ଅଣ୍ଡା ବି ଖାଇ ପାର୍ସୁଁ ଆଉ ବିକି ପାର୍ସୁଁ